ଆପଣ ଡକ୍ଟର ସୁଶିଳା ବେହେରା କହୁଛନ୍ତି କି ମୁଁ କହୁଥିଲି ରୀନା ଦଲେଇ ମୁଁ ଆପଣଙ୍କ ମେଡ଼ିକାଲ୍କୁ ମୋର ଟିକେ ଇନଫେକସନ୍ ହେଇଯାଇଛି ଆଇ ଇନଫେକସନ୍ ଆସିଥିଲି ଦେଖାଇବା ପାଇଁ ଭାବୁଥିଲି ଆପଣଙ୍କ ପାଖରେ ଦେଖାଇଥାନ୍ତି ବୋଲି ମୋର ଆଖିଟା ତ ପୁରା ଭିତରଟା ଲାଲ୍ ପଡ଼ିଛି କୁଣ୍ଡେଇ ହେଉଛି ବହୁତ ଜୋରେ ମୁଁ ଚାହୁଁଥିଲି ଆପଣଙ୍କ ପାଖରେ ଆସି ଦେଖାଇଥାନ୍ତି କାରଣ ଆପଣଙ୍କ ନାଆଁ ମୁଁ ବହୁତ ଶୁଣିଛି ମୁଁ ଫୋନ୍ରେ ବି ମାଇଲେ ଆପଣଙ୍କର ଭଲ ଆସୁଛି ଆଉ ତ ମେଡ଼ିକାଲ୍ ବିଷୟରେ ବି ବହୁତ ଜାଣିଛି ସେଥିପାଇଁ ମୁଁ ଚାହୁଁଥିଲି ଆପଣଙ୍କ ପାଖରେ ଆସି ଦେଖାଇ ପାରିବି ଆପଣ ରହିବେ ତ ମେଡ଼ିକାଲ୍ରେ ଏବେ ହଉ ତାହେଲେ ସାର୍ ମୁଁ ଦଶଟାରୁ ଯିବି ମୋତେ କିଛି ଯେଉଁ ଚେକ୍ ଟ୍ରିଟମେଣ୍ଟ୍ କରିବାର ଅଛି କି ଦେଖାଇ ଚେକଅପ୍ ହରିକା କରିବାର ଅଛି କି ଆପଣଙ୍କ ମେଡ଼ିକାଲ୍ରେ ମୋର ହେଉଛି ଆଠେଇଶି ବର୍ଷ ମ୍ୟାମ୍ ହଉ ତାହେଲେ ହଉ ତାହେଲେ ମ୍ୟାମ୍ ମୁଁ ତ ଯିବି ମୋର ଯେହେତୁ ଇନଫେକସନ୍ ହେଇଛି ଆପଣଙ୍କ ମେଡ଼ିକାଲ୍ ସଫା ଅଛି ତ ମାନେ କ୍ଲିନ୍ ହରିକା ଅଛି ହଉ ଯାହା ହଉ ମ୍ୟାମ୍ ଆଉ ଷ୍ଟାଫ୍ ମାନଙ୍କର ବିହେଭିଅର୍ ଭଲ ନାଁ ମାନେ ଆମେ ଯିବୁ ରହିବୁ ଯାହା ହେଲେ ବି ନାଇଁ ନାଇଁ ମୁଁ ଯାହା ହେଲେ ଯେଉଁ ଯିବି ଯାହା ହେଲେ ଟ୍ରିଟମେଣ୍ଟ୍ କରିବାକୁ ଗୋଟେ ଦୁଇ ତିନ ଦିନ ଲାଗିବ ନାଁ ଚେକଅପ୍ ହରିକା କରାଯିବ ଗୋଟେ ଦିନ ଆହୁରି ଗୋଟେ ଦିନ ହଉ ତାହେଲେ ମ୍ୟାମ୍ ମୁଁ ଆଜି ତ ଆଉ ଯାଇପାରିବିନି ମୁଁ ଆଜି ରାତିରେ ଟିକେଟ୍ କରି ଦେଉଛି କାଲି ଦଶଟା ଭିତରେ ଦଶଟାରେ ଯାଇକି ପହଞ୍ଚିବି ଆପଣଙ୍କୁ ଦେଖାଇବି ଆଉ ଫାଷ୍ଟ୍ ଷ୍ଟେପରେ ଦେଖାଇ ଦେବି ଆଉ ହଁ ହଁ ଜାଣଛି ହଉ ତାହେଲେ ମ୍ୟାମ୍ ମୁଁ ରଖୁଛି